ମ୍ୟୁଚୁଆଲ ଫଣ୍ଡ ଭଲ ସବୁ ବ୍ୟାଙ୍କ ମାନଙ୍କରେ ସାଧାରଣତଃ ମ୍ୟୁଚୁଆଲ ଫଣ୍ଡରେ ଥାଏ ଏବଂ ଗାଁ ଗହଳିରେ ଲୋକମାନେ ମ୍ୟୁଚୁଆଲ ଫଣ୍ଡ କରିବା ନିହାତି ଦରକାର କାହିଁକି ନା ସେମାନେ ପଇସାଟାକୁ ଠିକ ଭାବରେ ସଞ୍ଚୟ କରିକି ରଖିପାରନ୍ତି ନାହିଁ ଏଥିରେ ଅଳ୍ପ କିଛି କିଛି ରଖିବା ଦରକାର ଏବଂ କିଛିଦିନ ପରେ ସେହିଟାକୁ ବହୁତ ଆକାରରେ ଉଠାଇବା ଦରକାର ତା'ର ଗୋଟିଏ ସମୟ ସୀମା ନିର୍ଦ୍ଧିଷ୍ଟ ସମୟ ସୀମା ଥାଏ ଯେମିତିକି ତିନିବର୍ଷ ନହେଲେ ପାଞ୍ଚବର୍ଷ ଏବଂ ପ୍ରତିବର୍ଷ ତାଙ୍କର କ'ଣ ହୁଏ ନା ପଇସାଟା ବଢ଼େ ଏବଂ ଲାଷ୍ଟ ମୋମେଣ୍ଟରେ ବହୁତ ହୋଇକି ସେମାନେ ଚାହିଁଲେ ସେହିଟାକୁ ଉଠାଇକି ଆଣିପାରିବେ